ମୁଁ ଫକୀରମୋହନ ସେନାପତିଙ୍କର ରେବତୀ ପୁସ୍ତକଟି ପଢ଼ିଛି ଯେଉଁ ପୁସ୍ତକର ବହୁତ ଭାବାବେଗ ରହିଛି ଏବଂ ସେହି ବିଷୟ ବସ୍ତୁଟା ଯାହାଥିଲା ବହୁତ ଲୋକଙ୍କୁ ଆକର୍ଷଣ କରିଥିଲା କାରଣ ସେତେବେଳର ଯେଉଁ ପରିସ୍ଥିତି ଥିଲା ଯେଉଁ ରେବତୀ ଯେଉଁ ରେବତୀ କ୍ୟାରେକ୍ଟର ଯେଉଁ ଝିଅଟି ଥିଲା ପୁସ୍ତକରେ ସେ ରେବତୀ ବହୁତପ୍ରକାର କଷ୍ଟ ସ୍ୱୀକାର କରିଥିଲା ତାଙ୍କ ଘରେ ଯେଉଁ ବୁଢ଼ୀମା ଆଉ ନାତୁଣୀ ନାତୁଣୀ ତାଙ୍କ ଭିତରେ ସମ୍ପର୍କ ଆଉ ସେତେବେଳେ ଦୁର୍ଭିକ୍ଷ ପଡ଼ିଥିଲା ସେ ଦୁର୍ଭିକ୍ଷ ସମୟରେ ଯେଉଁ ବିପଦ ସବୁ ଆସିଥିଲା ସେ ପରିବାର ପ୍ରତି ସେ ସେଇଟା ଭଲ ଭାବରେ ସେଇଠି ନିଖୁଣ ଭାବରେ ସେଇଟି ପରିପୃଷ୍ଟ ହୋଇଥିଲା ସେ ପୁସ୍ତକରେ ଆଉ ଶେଷରେ ସେ ଯେଉଁ ରେବତୀର ଯେଉଁ କ୍ୟାରେକ୍ଟର ଥିଲା ରେବତୀ ବହୁତପ୍ରକାର ସମସ୍ୟା ସମସ୍ୟା ଭୋଗିଥିଲା ସେ ସମସ୍ୟା ଭିତରେ ସେ କେମିତି ନିଜ ଜୀବନ ବଞ୍ଚିପାରିଥିଲା ଏବଂ ସେହି ବୁଢ଼ୀମା ଆଉ ନାତୁଣୀଙ୍କ ବିଷୟରେ ଯେଉଁ ଲେଖା ହୋଇଥିଲା ସେଇଟା ସାରା ଓଡ଼ିଶାର ବିଭିନ୍ନ ଜନସାଧାରଣଙ୍କୁ ଆକୃଷ୍ଟ କରିପାରିଥିଲା ସେତେବେଳେ ଏବେ ଏବେ ମଧ୍ୟ ସେ ରେବତୀ ରେବତୀ ନାଁରେ ରହିଆସିଛି ସେଥିରେ କିଛି ସମସ୍ୟା ନାହିଁ